ଛୋଟ ବେଳୁ ମୁଁ ଏଇ ଗଛଗୁଡ଼ା ଲଗାଇବା ପାଇଁ ମୋତେ ବହୁତ ଭଲ ଲାଗେ ଆଉ ସାଧାରଣତଃ ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଯେତେବେଳେ ମୁଁ ଯାଏ ଆମର ଯେଉଁ ଅଛି ପାଖରେ ଯେଉଁଟା ଅଛି ଯେଉଁ ସେଉଠୁ ଗୋଟେ ବଗିଚା ଅଛି ଫୁଲ ବଗିଚା ହଉ କି କିଛି ପନିପରିବା ଯେଉଁଠି ହେଇଛି ସବୁ ବାଡ଼ି ତ ସେଥିରେ ମୋତେ ଭଲ ଲାଗେ ସେଥିପାଇଁ ମୋତେ ମୁଁ ଆସି ଛୋଟବେଳୁ ଘର ଲଗାଇଛି ଯେଉଁଟା କି ଏପର୍ଯ୍ୟନ୍ତ ମୁଁ ଦୀର୍ଘ ବାରବର୍ଷ ହେଲାଣି ଦଶ ବାରବର୍ଷ ହେଲାଣି ମୁଁ ଏଠି ଲଗାଉଛି ଗଛ ଫଳ ଗଛ ଆମ ବାଡ଼ିରେ ଫୁଲ ଗଛ ପନିପରିବା ମୁଁ ନିଜେ ଲଗାଏ ଆଉ ବିନା ସାରରେ ହିଁ ମୁଁ ଲଗାଉଛି